ଭାଇ ଏଇ ଯେଉଁ ମୋତେ ଆପଣ ଏଇ ୟେ ପାଖରେ ଛାଡ଼ି ଦେଇ ଗଲେନି ଆପଣଙ୍କର ସହଦେବ କୁଣ୍ଡା ବସଷ୍ଟାଣ୍ଡ ପାଖରେ ମୋ ବ୍ୟାଗ୍ଟା ରହିଗଲା ଆଜ୍ଞା ଆପଣ କେଉଁଠି ପହଞ୍ଚିଲେଣି ସେଥିରେ ମୋ ବ୍ୟାଗ୍ଟା ରହିଛି ପରା ଏଇ ମୁଁ ଏଇଠି ପାଖରୁ ନମ୍ବରଟା ଆଣିକି ଆପଣଙ୍କୁ କଲ୍ କଲି ତ କେତେ ସମୟ ଭିତରେ ପହଞ୍ଚିବେ ଭାଇ ଟିକେ ଦୟାକରି ଆଣି ଟିକେ ହେଲ୍ପ କରନ୍ତୁ ନା